ହେଲୋ ହଁ ଯିବା ବୁଲିବା ପାଇଁ ଆଉ କୋଉଠି ଗାଡ଼ି ଠିକ କଲଣି ନା ଗାଡ଼ି ଠିକ୍ କରିଛ ନା ଆଉ ମୁଁ ଏଇଠି ବାବୁ ବାବୁ ତା ବୋଲରୋଟା ଠିକ କରିଛି ଆମର ଏଠି ସାତ ଆଠ ଜଣ ଲୋକ ଅଛନ୍ତି ଯିବା ପାଇଁ ତୁମର କେତେ ଲୋକ ହେବେ ଆଉ ପାଞ୍ଚଜଣ ମାନେ ହୋଇଯିବ ହଉ ସେ ଯିବ ଆମର ପୁରୀ ଆଉ ଟିକର ପଡ଼ା ଆଉ ଏମତି ଦୁଇ ତିନିଟା ଜାଗା ଯିବା ବୁଲିବା ପାଇଁ ବୁଲିକି ଆସିବା ଆମର ଗୋଟେ ନାତି ବାହାରିଛି ସତ୍ୟ ବୋଲି ସିଏ ଟିକେ ଯିବ ବୋଲି ବାହାରିଛି କହୁଛି ବୋଉ

ହଉ ମୋ ନାତି ବାହାରିଛି କହୁଛି ମୁଁ ଯିବି ଟିକେ ଆଉ କ'ଣ କରିବୁ ଛୋଟ ଛୁଆଟା ମୋର କୋଳରେ ବସେଇକି ନେଇଯିବି ଯା ଯା ଯାହାର ଯେତିିକି ଯାହାର ଯେତିକି ଲୋକ ସେ ସେତିକି ହିସାବରେ ଭଡ଼ା ଫଡ଼ା ଦିଆଯିବ ଆଉ ଆମର ଛୋଟ ଛୁଆଟେ ମୋର କୋଳରେ ବସେଇକି ନେଇଯିବି ଆଉ ଯୋଉ ଜାଗାରେ ଭୋଜି ଭୋଜି ହେବ ଆଉ ବୁଲାବୁଲି କରିକି ଯେମିତି ପଇସା ଖର୍ଚ୍ଚ ହେବ ଭୋଜି ଭୋଜି ସମସ୍ତେ ସେମିତି ଭୋଜି କରିବା ଖାଇବା ପିଇବା ଆଉ ଟିକେ ବୁଲି ବୁଲାକି ସୁବିଧାରେ ଆସିବା ଆଉ ଏଇ ଯୋଉ ଟିକରପଡ଼ାରେ ଟିକରପଡ଼ାରେ ଭଲ ଅଛି କୁମ୍ଭୀର ଫୁମ୍ଭୀର ଅଛି ସେଇଠି ଏଇ ଛୋଟ ଛୁଆ ସିଏ ଦେଖିବାକୁ ଭଲ ପାଆନ୍ତି ଆଉ ସିଆଡ଼େ ଟିକିଏ ଯିବା ବୁଲିବା ଆଉ ଆଉ ଭୋଜି ଭାତ ସେଇଠି ନହେଲେ ଭୋଜି କରିଦେବା ଖାଇଦେଇକି ଆସିବା ଆଉ ଗାଡ଼ି ଆଗେ ବୁଝ କେତେ କ'ଣ ନେବ ଗାଡ଼ିଟା ବୁଝ ଆଗେ କେତେ ରେଟ୍ କ'ଣ ନେବ ଅଶୋକ ବୋଲେରୋ ମୁଁ କହୁଛି ନହେଲେ ତୁମେ ଅଶୋକ ବୋଲେରୋରେ ସିଏ କହୁଛି ତିନି ଚାରି ହଜାର ଟଙ୍କା ତୁମେ ସେ ବାବୁ ବୋଲେରୋଟାକୁ ବୁଝୁନ କେତେ କ'ଣ ନେବ

ଆଉ ତାହେଲେ ମୋତେ ଫୋନ କରିବ ନହେଲେ ଆଉ ଗୋଟେ ଗାଡ଼ି ବୁଝିବି

ଆଉ କେତେ ଲୋକ ଆଉ କମେଇବନି ଲୋକ ଠିକ କରି ଲୋକ ଯେତିକି ସେତିକି ଯିବ ଆଉ ଅଧିକ କରିବନି ଅଧିକ ଲୋକ ଯିବେନି ଆମର ସାତ ଆମର ସାତ ଜଣ ଫାଇନାଲ ଆମର ସାତ ଜଣ ଫାଇନାଲ ଆମର ସତ୍ୟ ତ ଯିବ ଆଉ ହଉ ବୁଝିକି ମୋତେ କଲ୍ କରିବ